ସାର୍ ଆପଣ୍ମାନେ ସବୁ ଜାନିଛନ୍ ଗଭ୍ମେଣ୍ଟ୍ ସ୍କୁଲ୍ ଯେନ୍ଟା ଆମର୍ ନି କାଏଁ ସର୍କାରୀ ସ୍କୁଲ୍ ଯେନ୍ଟା କହୁଛୁଁ ଆମେ ସେନ ନି କାଏଁ ବହୁତ୍ ଗୁଡ଼େ ପ୍ରୋସେସ୍ ଅଛେ ବେଲେ ବହୁତ୍ ଗୁଡ଼େ ପକ୍ରିୟା ଅଛେ ଯେନ୍ଟା କି ମୁଇଁ ଆପଣ୍କେ କହେବାର୍ ଲାଗି ଯାଉଛେଁ ତ ଫାର୍ଷ୍ଟ୍ ପକ୍ରିୟା ହେଲା ଗୁଟେ ଲୋକ୍ ଯଦି ଏମ୍ ଇ ସ୍କୁଲ୍ନେ ପଢ଼୍ବା ଏମ୍ ଇ ସ୍କୁଲ୍ନେ ପଢ଼୍ବାର୍ ଲାଗି ତା'ର୍ ଆଧାର୍ କାର୍ଡ଼୍ ଦର୍କାର୍ ହେଉଛେ ସାର୍ ଆଡ଼ମିସିନ୍ କର୍ବାର୍ ଲାଗି ଆଧାର୍ କାର୍ଡ଼୍ ଦର୍କାର୍ ହେଉଛେ ବାପାର୍ ନି କାଏଁ ଭୋଟର୍ ଆଇ ଡ଼ି ମାଆର୍ ଭୋଟର୍ ଆଇ ଡ଼ି ନିଜର୍ ନାଁ କେ ରେସିଡ଼େନ୍ସିଆଲ୍ ଯେନେ ଆପଣ୍ ଯେନେ ରହୁଛନ୍ ରେସିଡ଼େନ୍ସିଆଲ୍ ଦର୍କାର୍ ହେଉଛେ ବାପାର୍ ଇନ୍କମ୍ ଦରକାର୍ ହେଉଛେ ଇ'ଟା ସବୁ ସର୍ଲା ପରେ ଆପଣ୍ ନାଇ କାଏଁ ଦାଖିଲ୍ ପାଇଯାଉଛନ୍ ସେନେ ପାଏଲା ପରେ ସାର୍ କା'ଣା ହେଉଛେ କି ଏମ୍ ଇ ସ୍କୁଲ୍ ଯେତେବେଲେ ହାଇସ୍କୁଲ୍ କେ ଯିବେ ଆଜିକାଲି ତ ଆପଣ୍ମାନେ ଜାନିଛନ୍ ସାର୍ ହାଇସ୍କୁଲ୍ ନେଇନିକା ପ୍ଲସ୍ ଟୁ ବି ଆଟାଚ୍ କରି ଦେଇଛେ ସବୁ ତ ନାଇ କାଏଁ ସେନେ ହାଇୟର୍ କ୍ୱାଲିଫିକେସନ୍ ଦେଇକି ବି ସେନେ ଆପଣମାନ୍କେ କେନ୍କେ ବି ଯିବାର୍ ନାଇ ନା ପ୍ଲସ୍ ଟୁ ପଢ଼୍ବେ ସେନେ ଆରୁ ବାପା ମାଆ ବେଲେ ବି ସେତେବେଲେ ଆଉଥରେ ଆର୍ ଗୁଟେ କଥା ଏବେ ରେସିଡ଼େନ୍ସ୍ ନାଇ କାଏଁ ମଝି ମଝିରେ ଚେଞ୍ଜ୍ ହେଉଛେ ଛଅ ମାସ୍କେ ଥରେ ଲେଖା ତ ସେଥିର୍ ଲାଗି ବି ନେଇ କାଏଁ ପେରେଣ୍ଟ୍ସ୍ ମାନ୍ଙ୍କେ ନିହାତି ଭାବରେ ଧ୍ୟାନ୍ ଦେବାର୍କେ ପଡ଼୍ବା ଆରୁ ନାଇ କାଏଁ ଡ଼କ୍ୟୁମେଣ୍ଟ୍ରେ ବେଲେ ନାଇ କାଏଁ ତ କହେଲି ସାର୍ ଆଧାର୍ କାର୍ଡ଼୍ ଭୋଟର୍ କାର୍ଡ଼୍ ଫୋଟୋ ଦୁଇ କପି ଆର୍ ମାଆ ବାପାର୍ ନାଇ କାଏଁ ରେସିଡ଼େନ୍ସ୍ ଆର୍ ନାଇ କାଏଁ ବାପାର୍ ଇନକମ୍ ଏନ୍ତା ସବୁ ସବୁ ଦରକାର୍ ପଡ଼ୁଛେ ଆଜ୍ଞା